ଆପଣ ଡ଼କ୍ଟର ଅର୍ପିତା କହୁଥିଲେ ମୁଁ ବର୍ଷାରାଣୀ ସାହୁ କହୁଥିଲି ଆପଣଙ୍କ ହସ୍ପିଟାଲ୍ରେ ମୋର ଗୋଟେ ଟ୍ରିଟ୍ମେଣ୍ଟ କରିବାର ଥିଲା ଆମର ଜଣଙ୍କର ଆପେଣ୍ଡିକ୍ସ ହୋଇଛି ସେଥିପାଇଁ ଆମର ଅପରେସନ୍ କରିବାର ଥିଲା

ଆପଣଙ୍କ ମେଡ଼ିକାଲରେ ଏ ସବୁ ଏଇ ଅପରେସନ୍ ପାଇଁ ଡ଼କ୍ଟର ଅଛନ୍ତି ତ ଆଉ ଆପଣଙ୍କ ମେଡ଼ିକାଲ୍ରେ ଏ ବହୁତ ସଫାସୁତରା ପ୍ରତି ଧ୍ୟାନ ଦିଅ ଧ୍ୟାନ ଦିଆଯାଏ ତ ହୁଁ ଆପଣଙ୍କ ଆମର ଟ୍ରିଟ୍ମେଣ୍ଟ ପାଇଁ ଯାହା ସବୁ ଟେଷ୍ଟ କରିବାକୁ ପଡ଼ିବ ଆପଣଙ୍କ କ୍ୟାମ୍ପସ୍ ଭିତରେ ହେଇଯିବ ନା ଆମକୁ ବାହାରେ କରିବାକୁ ପଡ଼ିବ ସେଇତ ଆଉ ଦରକାର ଆପଣଙ୍କ କ୍ୟାମ୍ପସ୍ ଭିତରେ ସବୁ ମେଡ଼ିସିନ୍ ବି ମିଳିଯିବ ଆମକୁ ବାହାରୁ କିଣିବାକୁ ପଡ଼ିବନି ତ ଆଉ ଆଉ ମୋତେ ଆପଣଙ୍କ ହସ୍ପିଟାଲ୍ରେ ଟ୍ରିଟ୍ମେଣ୍ଟ ପାଇଁ ଏଇ ଯୋଉ ଅଫ୍ଲାଇନ୍ରେ ଟିକେଟ୍ ବୁକ୍ କରିବାକୁ ପଡ଼ିବ ନା ଅନ୍ଲାଇନ୍ରେ ଅଳ୍ପ ଦିନରେ ହଠାତ୍ କି ନାଇଁ ଆଗରୁ ଏମିତି ଏଇ ଛୋଟ ଛୋଟ ମେଡ଼ିକାଲ୍ ଷ୍ଟୋର୍ରେ ଦେଖାହେଇଥିଲା ଏଇ ମାସେ ଭିତରେ ଆପଣଙ୍କ ମେଡ଼ିକାଲ୍ରେ ସବୁପ୍ରକାର ସୁବିଧା ମିଳିପାରିବ ଇଏ ଏଇ ଏଇ ଅପରେସନ୍ରେ କିଛି ପ୍ରୋବ୍ଲେମ୍ ନାହିଁ ତ ହଉ ତାହେଲେ ଆଜ୍ଞା ରହୁଛି ନମସ୍କାର

ହଉ ତାହେଲେ ରହୁଛି ଏବେ